ପିଲାମାନଙ୍କୁ ଆମେ ସରକାରୀ ସ୍କୁଲ୍ରେ ପଢ଼ାଉଛୁ କାରଣ ପ୍ରାଇଭେଟ୍ ସ୍କୁଲ୍ରେ ବିଭିନ୍ନ ଟ୍ୟାକ୍ସ୍ ଆଉ ଅଧିକ ଉଚ୍ଚତମ ଟଙ୍କା ଭର୍ତ୍ତି କରିବାକୁ ପଡ଼ୁଛି ତେଣୁ ଆମେମାନେ ଆମ ପିଲାଙ୍କୁ ଅତ୍ୟନ୍ତ ସୁବିଧାଜନକ ସ୍କୁଲ୍ ଯାହାକି ଭାରତ ସରକାରଙ୍କ ଦ୍ୱାରା ଗଠିତ ହୋଇଛି ଏହି ସରକାରଙ୍କର ଏହି ସୁବିଧା ବଳରେ ଆମେ ଆମ ପିଲାମାନଙ୍କୁ ଏହିଭଳି ସ୍କୁଲ୍ରେ ପାଠ ପଢ଼ାଇ ତାଙ୍କୁ ଉଚ୍ଚ ଶିକ୍ଷିତ କରିବାରେ କରିବାରେ ସାହାଯ୍ୟ କରିପାରୁଛୁ ତେଣୁ ସରକାରଙ୍କର ଏହି ବ୍ୟବସ୍ଥା ଆମ ଜୀବନରେ ଏକ ଉଚ୍ଚତମ ମାନ୍ୟତାର ପରିଗଣିତ ହୋଇଛି